ରୋଷେଇ କଥା କହିଲେ ତ କଷ୍ଟ ନୁହେଁ ଯଦି ଆମେ କେଉଁ କାମରେ ଇଚ୍ଛୁକ ଥିବା ତା'ହେଲେ ଆମର ସବୁ କାମ ସହଜରେ ହେଇଥାଏ ତ ରୋଷେଇ କାମଟା ବି ଏତେ କଷ୍ଟକର ନୁହେଁ ଯେଉଁଟା ଆମେ ଭାବୁଛେ ଅଧେ ଭାବନ୍ତି ଝିଅ ପିଲାମାନେ କି ଆମର ରୋଷେଇ କାମ ଦ୍ୱାରା ହେବନି ତ ଆମେ ରୋଷେଇ ଶିଖିଲେ ସିନା ଆମ ଦ୍ୱାରା ହେବ ଯଦି ଆମେ ଶିଖିବାନି ତ ରୋଷେଇ ହେବ କେଉଁଠୁ ତ ମୁଁ ଯେତିକି ଜାଣିଛି ମୋ ଜେଜେ ବୋଉ ଠାରୁ ଆଈଙ୍କ ଠାରୁ ମୁଁ ଶୁଣିଛି ଆଈ ମୋତେ ସେ ପୋଡ଼ ପିଠା କହିଛନ୍ତି ଆଉ ଚକୁଳି ପିଠା ତ ବହୁତ ଟେଷ୍ଟ ଥାଏ କିନ୍ତୁ ଖାଇବାଟା ଯେତେ କଷ୍ଟ ନୁହେଁ ରୋଷେଇ ବି ସେତେ କଷ୍ଟ ନୁହେଁ ତ ରୋଷେଇ କଲେ ହିଁ ଆମେ ଶିଖିବା ତ ମୁଁ ମୋ ଚକୁଳି ପିଠା ମୁଁ ଯେହେତୁ ଜାଣିଛି ବିରି ଚାଉଳକୁ ଆମେ ଯେଉଁ ଅକେଜନ୍ ପୂର୍ବରୁ ପର୍ବପର୍ବାଣି ପୂର୍ବରୁ ପୂର୍ବଦିନ ଆମକୁ ବିରି ଚାଉଳ ପତ୍ରକୁ ପଡ଼ିଥାଏ ବିରି ଚାଉଳ ପତ୍ର ସାରିଲା ପରେ ତାକୁ ଭଲ ଭାବରେ ଧୋଇକି ଆମେ ତାକୁ ବାଟିଥାଉ ବାଟି ସାରିଲା ପରେ ତାକୁ ଆମେ ଗୋଟେ ପାତ୍ରରେ ରଖି ଘୋଡ଼ାଇ ଦେଇଥାଉ ତ ତା' ପରଦିନ ଯେଉଁ ଦିନ ଆମର ପର୍ବପର୍ବାଣୀ ସେଦିନ ଆମେ ଚକୁଳି ପିଠା କରି ତା' ସହିତ ଆମର ଘୁଗୁନି ସନ୍ତୁଳା ତା'ପରେ ଆମର ଲଙ୍କା ରସୁଣ ପାଣି ଚକଟା ହେଇକି ଖାଇ ବି ପାରନ୍ତି ଯାହାକୁ ଯେଉଁ ଚକୁଳି ପିଠା ସହିତ ଯାହା ବିି ଭଲ ଲାଗେ ସେମାନେ ସେଇ ହଉ କରିକି ଖାଆନ୍ତି କିନ୍ତୁ ଆମର ଚକୁଳି ପିଠା ସହିତ ଗୁଡ଼ ଯଦି ଖାଇବ ତା'ହେଲେ ଆମ ଦେହ ପାଇଁ ବି ଭଲ ଆଉ ବହୁତ ଟେଷ୍ଟ ବି ଆସିଥାଏ ଆଉ ଗୋଟେ କଥା ହେଉଛି ମୁଁ ଆଈ ମା'ଙ୍କ ଶାଗ ଭାଜନ୍ତି ବହୁତ ଭଲ ଭାବରେ ପାଇନ୍ତି ଆଉ ମୋତେ ବି କହିକି ଯାଇଥିଲେ ଶାଗ ଆଳୁକୁ କୋଶଳା ଶାଗରେ ଆଳୁ ପକାଇକି ଭାଜିଲେ ବହୁତ ବଢ଼ିଆ ଲାଗେ ଆଉ ନେଉଟିଆ ଶାଗ ତ କଲେ ତ ପଖାଳ ସହିତ ନେଉଟିଆ ଶାଗକୁ ବଢ଼ିଆ ଲାଗେ ଏଇଟା ବି ଜଗନ୍ନାଥଙ୍କର ପଖାଳ ଆଉ ନେଉଟିଆ ଶାଗ ଜଗନ୍ନାଥ ବି ଖାଇଛନ୍ତି ଜଗନ୍ନାଥ ମାଉସୀ ମା'ଙ୍କ ଘରୁ ଆସିିବା ଦିନ ପଖାଳ ନେଉଟିଆ ଶାଗ ଭଜା ଭଲ ଖାଇକି ଆସି ତାଙ୍କର ବି ଏଇଟା ଇଏ ତ ଆମେ ମୁଁ ମୋ ଆଈ ଠାରୁ ଏଇଟା ବି ଭଲରେ ଜାଣିଛି ଆଉ ମୋ ଆଈ ହାତ ରନ୍ଧା ମୁଁ ବହୁତ ଭଲରେ ଖାଇଚି ବହୁତ ବଢ଼ିଆ ବି ଲାଗେ ତ ଆମର ରୋଷେଇଟା ଯେତେ କଷ୍ଟ ବି ନୁହେଁ ସେତେ ସହଜ ବି ନୁହେଁ ଶିଖିଲେ ସବୁକିଛି ବି ହେଇପାରିବ ତ ଆଉ ମୋ ବୋଉ ହାତ ରନ୍ଧା ତ ଆହୁରି ତା'ଠାରୁ ବି ଭଲ ତା'ଠାରୁ ମୁଁ ଆମର ମଣ୍ଡା ପିଠା ଶିଖିଛି ମଣ୍ଡା ପିଠାକୁ ସୁଜିରେ ଜନ୍ତୁଳେଇ ସୁଜି ଆଉ ତେଲ ଜନ୍ତୁଳେଇକି ତାକୁ ରଖିଥାନ୍ତି ତା'ପରେ ଭଲ ଭାବରେ ଚକଡ଼ି ତେଲ ହାତ ହେଇକି ତାକୁ ପିଠା ଆକାର କରିକି ଛାଣିଥାନ୍ତି ତା' ଦେହରେ ପୁର ପୁରେଇ ଛାଣି ଦେଇଥାନ୍ତି ତ ମଣ୍ଡା ପିଠା ବି ବହୁତ ବଢ଼ିଆ ଲାଗେ ଟେଷ୍ଟ ଲାଗେ